ହଁ ଏହି ଏଇଟା ଆମର୍ ସାର୍ଲା ହୋଟେଲ୍ର ମଗାଇ ଥିଲୁଁ କିନ୍ତୁ ଆମର୍ ଠିକ୍ ଟାଇମ୍ରେ ନା ଆସ୍ଲା ଥଣ୍ଡା ହେଇଁଯାଇଥିଲା ଆରୁ ଖାଦ୍ୟରେ ତେଲିଆ ଅଂଶ ବହୁତ ହେଇ ଥିବାର୍ ଯୋଗୁଁ ଆମେ ଇଟା ରିଟର୍ନ୍ କର୍ବାର୍ ଲାଗି ଚାଁହୁଛୁଁ କା ହେଲା କି ତେଲିଆ ଅଂଶଟା ଆମର୍ କାହାରି ସୁଟ୍ ନାଇଁ କରେ ସେଥିପାଇଁ ଆମେ ଇଟା ଘୁଞ୍ଚାଇ ନଉଛୁଁ ଆଉ ସେ ସବୁ କେ ତେଲିଆ ଅଂଶ ଖାଇଲେ ଆମର୍ ଦେହ ବହୁତ ଖରାପ୍ ହେସି ଆର୍ ସେଇଟା ଆମର୍ କ୍ଷତିକାରକ ଏ ଆମେ ଖାବାର୍ଟା ଆଉ ଏତ୍କି ବେଲ୍ ତ ଲେଟ୍ ହେବାର୍ ଯୋଗୁଁ ଆମେ ନା ପାଇ ପାର୍ଲୁଁ ଆର୍ ପଛେ ଆମେ ଯେନ୍ ଅର୍ଡ଼ର୍ ଦେଇଛୁଁଁ ସେ ଅର୍ଡ଼ର୍ ଆକାରେ ନାଏ ଆସ୍ଲା ବୋଲି ଏଇଟା କେ ଆମେ ରିଟର୍ନ୍ କର୍ବାର୍ ଲାଗି ବାଧ୍ୟ ହଉଛୁଁ ତାକର୍ ଆମେ ତିନ ଦୁଇ ତିନ୍ ଦିନ୍ ଅର୍ଡ଼ର୍ ଦେଇଥିଲୁଁ ଏଇଟା କିନ୍ତୁ ଆମର୍ ଠିକ୍ ସମୟରେ ନାଇଁ ପହଞ୍ଚିଲା ବାସି ବି ହେଇଯାଇଥିଲା ସେଥିଲାଗି ଆମେ ଘୁଞ୍ଚାଇ ନଉଛୁଁଁ